ମୋତେ ଗାଁ ବହୁତ ଭଲ ଲାଗେ ସହର ଅପେକ୍ଷା ମୁଁ ସହରକୁ କେବଳ ଯାଉଛି ଜୀବନ ନିଜର ଜୀବିକା ନିର୍ବାହ ପାଇଁ ସହରରେ ରହିଲେ କଣ ସକାଳୁ ଉଠିକି ଉଠିବ ଯିବ ଅଫିସ ଅଫିସ କାମ ସାରିବ ପୁଣି ଆସିବ ସେହି ଘରକୁ ନିଜର ଆମୋଦପ୍ରମୋଦ ପାଇଁ କୌଣସି ସ୍ଥାନ ନାହିଁ ସାଙ୍ଗସାଥି ନାହାନ୍ତି ନିଜେ ନିଜର ଘରେ ରହିବ ସବୁବେଳେ ଏଭଳି ବହୁତ ସମୟ ଘରେ ରହିଲା ପରେ ଟୋଟାଲ୍ ଭଲ ଲାଗେନାହିଁ କିନ୍ତୁ ଗାଁରେ କଣ ଗାଁରେ ସାଙ୍ଗସାଥି ଅଛନ୍ତି ବୁଲିବାପାଇଁ ବହୁତ ଗୁଡ଼ିଏ ସ୍ଥାନ ଅଛି ମନ୍ଦିର ଅଛି ପୋଖରୀ ଅଛି ନାଳ ଅଛି ଏହି ସବୁ ଜାଗାରେ ବହୁତ ଗୁଡ଼ିଏ ତୋଟା ମଧ୍ୟ ଅଛି ତୋଟାକୁ ଯିବା ଆମ୍ବ ଖାଇବା କୋଳି ଖାଇବା ଏ ସବୁ ମୋତେ ବହୁତ ଭଲ ଲାଗେ ଗାଁରେ ମଧ୍ୟ କ୍ଲବ୍ ଘର ଅଛି କ୍ଳବ୍ ଘରେ ସାଙ୍ଗମାନେ ଆସନ୍ତି ବହୁତ ମଜାମସ୍ତି ସେହିଠାରେ ହୁଏ କିନ୍ତୁ ସହରରେ ଏହିସବୁ ଜିନଷ ମିଳେ ନାହିଁ ସହରରେ ସୁବିଧା ମିଳେ କିନ୍ତୁ ଗାଁରେ ଶାନ୍ତି ମିଳେ ଏବେ ମଧ୍ୟ ଗାଁରେ ଅନେକ ଗୁଡ଼ିଏ ସୁବିଧା ଉପଲବ୍ଧ ହେଲାଣି ଗାଁ ସହର ଅପେକ୍ଷା ବହୁତ ଗୁଣରେ ଭଲ